ହଁ ଆଜ୍ଞା ମୋର ରେଳ ବସ୍ ଟିକେଟ୍ ଦରକାର ଥିଲା ରାୟଗଡ଼ାରୁ କଲିକତା ଯିବାର ଅଛି ଆମର ଚାରିଟା ଟିକେଟ୍ ହେବ ବୟସ୍କ ବୁଢ଼ାଟେ ଅଛି ଆଉ ମୋର ସ୍ତ୍ରୀ ଜଣେ ଅଛନ୍ତି ବର୍ତ୍ତମାନ ମୁଁ ଶୁଣା ଶୁଣା ପାଇଲି ଟ୍ରେନ୍ ବାତିଲ୍ ଅଛି ପୁଣି ଆମର ଟିକେ ଏମର୍ଜେନ୍ସି ଅଛି ତ ହେଉ ଆ ଟିକେ ଆମେ ରାୟଗଡ଼ା ରାୟଗଡ଼ାରୁ ଆମେ କଲିକତା ଯିବୁ ହେଲେ ଟିକେଟ୍ ଆଭେଲେବୁଲ୍ ଅଛି କି ସାର୍ ଟିକେଟ୍ ରିଜର୍ଭେସନ୍ ପାଇଁ ବାତିଲ୍ ଯାଇଛି ବୋଲେ ଦେଖନ୍ତୁ ସାର୍ ଆମର ଆମର କମ୍ପଲ୍ସରି ଯିବାର ଅଛି ସେଠି ଅସୁବିଧା ଅଛି ତ ନହେଲେ ଯଦି ଟିକେଟ୍ ଯଦି ନହେଲେ ଆମକୁ ତତ୍କାଳରେ ଗୋଟିଏ କି ଦୁଇଟା ଦେବେ ତା ଭିତରେ ଭେସନ୍ ଦେଇ ଦେଇଥିଲେ ଭଲ ହୋଇଥାନ୍ତା ଲେଟ୍ ହେବ ଯେ ଏ ଦୁଇ ଚାରି ଦିନ ଭିତରେ ହେବ କି ଦୁଇ ତିନି ଦିନ ଭିତରେ ହୋଇ ଏତେ ସମୟ ତ ଆମେ ଜଗି ପାରିବୁ ନାହିଁ ଆଜ୍ଞା ହେଲେ ହେଲେ ଆଉ କେଉଁ ଆଉ କେଉଁ ଲାଇନ୍ ଦେଇ ଯାଇହେବ ନାହିଁ କି ଅଲଗା ରାସ୍ତା ଦେଇକରି ନା ଟିକେ ଦେଖନ୍ତୁ ଟିକେ ଯୋଗାଯୋଗ କରନ୍ତୁ ସାର୍ ଆମର ଟିକେ ଏମରଜେନ୍ସି ଅଛି ତ ଆଉ ହେଉ ସାର୍ ଟିକେଟ୍ କେତେ ଲେଖାଏଁ ପଡ଼ିବ ଯେଉଁ ଆମେ ଯେଉଁ ଆପଣ ଯେଉଁ ରାସ୍ତାରେ ଦେଖାଉଛନ୍ତି ସେ ରାସ୍ତା ଯେଉଁ ଗଲେ ଆମ ରାୟଗଡ଼ାରୁ ଯେଉଁ ସିଧା ସେହି ହେଉ ସାର୍ ଲେଟ୍ ହୋଇଯାଉଛି ବୋଲି କହୁଛନ୍ତି ଆମକୁ ଟିକେ ଜଲ୍ଦି ଦରକାର ଦରକାର ତ ହେଉ ହେଉ ଦେଖନ୍ତୁ କେବେ ଅଛି ମୋର କଣ୍ଟାକ୍ଟ ନମ୍ବର୍ ଆପଣଙ୍କୁ ଦେଇଥାଉଛି ଯଦି ହେଲେ ମଓତେ ଟିକେ କଲ୍ କରିବେ ଯଥା ଶୀଘ୍ର ଟିକେ ହେଉ ହେଉ ନେ ହେଉ ହେଉ ହେଉ ହେଉ ନାହିଁ ସାର୍ ଆମେ କେବେ କରିନୁ ତ ତେଣୁ ଆପଣଙ୍କୁ ପଚାରିଦେଲି ଟିକେ ଖରାପ ଭାବିଲେ ହେଉ ହେଉ କରି ଦିଅନ୍ତୁ କରି ଦିଅନ୍ତୁ ହେଲେ ହେଉ ହେଉ ଲେଟ୍ ହେଲେ ଆଉ କମ କରିବା ଆଉ ଦି ଚାରିଦିନ ତ ଲେଟ୍ ହେବାର ଆଉ ଜଣେ ଗୋଟେ ପଞ୍ଚାବନ ବର୍ଷର ବାପା ଜଣେ ଆଉ ମୋର ମୋ ସ୍ତ୍ରୀ ଅଛନ୍ତି ତିରିଶ ବର୍ଷ ମୋର ହେବ ପଞ୍ଚଚାଳିଶ ବର୍ଷ ଆଉ ଦୁଇଟା ଛୁଆ ଯିବେ ଦୁଇଟା ଛୁଆ ଯିବେ ଷୋହଳ ସତର ବର୍ଷ ଲେଖାଏଁ ହଁ ହେଉ ହେଉ ହଁ ହଁ ହେଉଛନ୍ତି ସାର୍ କେଉଁଠି କେଉଁଠି କ'ଣ କରିବାର ଅଛି ମୋତେ ଦେଖାଇ ଦେଲେ ସିନା ମୁର୍ଖ ଲୋକ କେମିତି ଜାଣିବି

ହେଉ ହଁ ଆଉ ସିଗ୍ନେଚର୍ କେଉଁପଟେ ଏଠି ସିଗ୍ନେଚର୍ କେଉଁଠି ମୋତେ ଦେଖାଇଦିଅନ୍ତୁ ଟିକେ ସିଗ୍ନେଚର୍ କରିବାକୁ ପଡ଼ିବ ଓଃ ହେଉ ତାଙ୍କର ହୋଇଗଲା ସାର୍ ହେଉ ରଖନ୍ତୁ ସାର୍ ହେଉ ହେଉ ହେଉ ହେଉ ହେଉ ସାର୍ ହେଉ ସାର୍ ନାହିଁ ନାହିଁ ନାହିଁ ନାହିଁ ହେଉ ହେଉ ସାର୍ ହେଉ ସାର୍ ଫିଲ୍ଅପ୍ ହୋଇଗଲେ ଟିକେଟ୍ ଆମକୁ କାଟି ଦିଅନ୍ତୁ ରହୁଛି ସାର୍